ହ୍ୟାଲୋ ହଉ ହଉ ଆଜ୍ଞା କହୁଥିଲି କୁହନ୍ତୁ

ଆଜ୍ଞା ଆମର ଷ୍ଟଲ୍ ଯେନ୍ଟା ଅଛି ଆମର ତ ପୁରା ଶସ୍ତାରେ ପଇବେ ଆଜ୍ଞା ପର୍ ପିସ୍ ପଡ଼ୁଛି ଆମର ଟି ସାର୍ଟର ରେଟ୍ ଅଶୀ ଟଙ୍କା ପଡ଼ୁଛି ଆଉ ଫୁଲ୍ ସାର୍ଟ ଯେନ୍ଟା ଅଛି ପିସ୍ ଆପଣଙ୍କୁ ଏକ ଶହ କୋଡ଼ିଏ ଟଙ୍କା ପଡ଼ଯିବା ଆଜ୍ଞା ପର୍ ପିସ୍ ଆଉ କେଜି ହିସାବରେ ହେଲେ ଅମର ଏଠି ମିଲି ଯାଉଛେ କେଜି ହସାବରେ ଯଦି ନେବେ ବୋଲେ ଆପଣଙ୍କୁ ପଡ଼ିଯିବା କେଜି ଦି ଶହ ହସାବରେ ଆଉ ଜିନ୍ସ ପ୍ୟାଣ୍ଟ ନେବେ ବୋଲେ ସେଥିରେ ବି ଅଲଗା ଅଲଗା ଟ ଜିସ ପଣ୍ ପଡ଼ିବ ଆପଣଙ୍କ ପର୍ ପିସ୍ ପଡ଼ିବ ଦୁଇ ଶହ ଟଙ୍କା ଯେତିି ବ୍ରାଣ୍ଡ ବ୍ରାଣ୍ଡଟ ଯେମତି ଆପଣ ମାର୍କେଟ୍ରେ ପାଞ୍ଚ ଶହ ପାଞ୍ଚ ଶହ ଟଙ୍କାରେ ବି ବିକି ପାର୍ବେ ହଁ ହଁ ଡ଼ାଇରେକ୍ଟ ଡ଼ାଇରେକ୍ଟ ଆପଣ ଯଦି ପେମେଣ୍ଟ କରି ଦେବେ ବଲେ ଆମେ ଆପଣଙ୍କୁ ଡ଼େଲିଭରି କରିଦବୁ ଆଜ୍ଞା ନା ନା ଆମ ସ୍ପେଶାଲ ଟ୍ରକ୍ ଟ୍ରକ୍ରେ ଆମ ଡ଼ାଇରେକ୍ଟ ଡ଼େଲିଭରି କରୁଛୁ ବାଙ୍ଗଲରରୁ ଡ଼ାଇରେକ୍ଟ ଆପଣଙ୍କ ଏରିଆ ସେ ପହଞ୍ଚିଯିବା

ଓକେ ଓକେ